ଯେନ୍ଟାକି ଫ୍ୟୁଜନ୍ ରୋଷେଇ ଯେନ୍ଟାକି ସାଧା ପ୍ରକାର ଭୁଜି ଯେନ୍ଟାକି ବିହାମାନ୍କେ ଦିଆଯାଇଥିସି ଭୁଜି ବହୁତ ପ୍ରକାରର୍ ଥିସି ଯେନ୍ଟାକି କିଛି ପର୍ବପର୍ବାଣି ୟା କିଛି ଭଗବାନ୍କେ ପୂଜା କଲେ ସେ ପ୍ରକାର୍ରେ ଭଗବାନ୍କେ ପୂଜା କଲେ ସେଟାକେ କହେସନ୍ ଭଗବାନର୍ ଲାଗି ଭୋଗିଆ ବୋଲିକି ଯେନ୍ଟାକି ସାଧା ଜେନ୍ଟା ବିନା ନିରାମିଷ ହିଁ ଏକା ହେସି ସବୁବେଲେ ଭଗ୍ବାନ୍ ପାଖେ ଲାଗ୍ଲାଟା ସବୁ ପ୍ରକାର୍ ଦରବ୍ ନିରାମିଷ ହିଁ ଏକା କେତେଟା ଭଗ୍ବାନ୍ ଅଛନ୍ ନିକେଁ ଆମିଷ ତାହାକୁ ଦିଆଯାଇଥାଏ ଆଉ ବହୁତ ପ୍ରକାର ଭୁଜି ଅଛେ କାହାର୍ ଯଦି ଜନ୍ମଦିନ କାହାର ଏକୋଇଶିଆ ଆଉ କାହାର ବିହା ଭୁଜି ବହୁତ୍ ପ୍ରକାର୍ ଭୁଜି ହୋଇଥାଏ ଯେନ୍ଟାକି ଲୋକେ ଖାଦ୍ୟ ଆକାରରେ ଗ୍ରହଣ କରିଥାନ୍ତି ଯେନ୍ଟାକି ସାଂସ୍କୃତିକ ପରମ୍ପରା ହିସାବରେ ଲୋକେ ବହୁତ୍ କିଛି ମାନି ଆସିଛନ୍ତି ଲୋକ ମାନିବାକୁ ବି ମଧ୍ୟ ବହୁତ ଭଲପାଆନ୍ତି ସାଂସ୍କୃତିକ ଭୋଜି ପରମ୍ପରା ଉପାଦାନଗୁଡ଼ିକୁ ବହୁତ ଲୋକେ ମାନିଆସିଛନ୍ତି ଯେନ୍ଟାକି ବହୁତ ଆଗକୁ ମଧ୍ୟ ଓ ଲୋକେ ମାନିବି ମାନିକି ଚଳିବେ ଏହା ସମସ୍ତଙ୍କର ଆଶା ଲୋକେ ଏହି ପ୍ରକାର ପରମ୍ପରାକୁ ମାନିକି ଚଲିଲେ ସବୁପ୍ରକାର ରୋଷେଇ ଭଲ ବହୁ ଗୋଟିଏ ଭୋଜିରେ ଗୋଟିଏ ବାହାଘର ଭୋଜିରେ ବହୁତ ପ୍ରକାର ଜିନିଷ ଦରକାର କରିଥାଏ ଓ ଆଉ ଗୋଟିଏ ଭଗବାନଙ୍କ ପାଖରେ ଯଦି କିଛି ଭୋଗ ଯଦି ଦେବାକୁ ହୋଇଥାଏ ସେଠାରେ ମଧ୍ୟ ବହୁତ ପ୍ରକାର ଦ୍ରବ୍ୟ ଲାଗିଥାଏ ଯେମିତିକି ଗୋଟିଏ ବାହାଘର ଭୋଜିରେ ଆମିଷ ହୋଇଥାଏ ସେମିତି ଗୋଟିଏ ଭଗବାନଙ୍କ ପାଖରେ ଗୋଟିଏ ଭୋଗ ଦେବାକୁ ହେଲେ ସେଠାରେ ସବୁ ପ୍ରକାର ନିରାମିଷ ହିଁ ହୋଇଥାଏ ଯାହାକୁ ଭଗବାନଙ୍କ ପାଖରେ ଲଗାଯାଏ ଭଗବାନଙ୍କ ପାଖରେ ଭୋଗ ଲଗାଯାଏ ଅଧିକାଂଶ ଜାଗାରେ ଅଧିକାଂଶ ପରମ୍ପରା ଅନ୍ୟ ଜାଗାରେ କରିଥାନ୍ତି ଯେନ୍ଟାକି ଭଗବାନମାନଙ୍କୁ ବି ଆମିଷ ଜିନିଷ ହିଁ ଦେଇଥାନ୍ତି ଆଉ ଆମ ପଶ୍ଚିମ ଓଡ଼ିଶାରେ ସେହି ପ୍ରକାର ହୋଇନଥାଏ କାରଣ ଆମେ ଭଗବାନଙ୍କୁ ସବୁବେଳେ ନିରାମିଷ ହିଁ ଦେଇଥାଉ ହଁ କେତେଗୁଡ଼ିଏ ଭଗବାନ ଅଛନ୍ତି ଯେ ଯେଉଁମାନଙ୍କୁ କି ଆମିଷ ହିଁ ଦିଆଯାଇଥାଏ ସେମାନଙ୍କୁ ମଧ୍ୟ ନିରାମିଷ ଦିଆଯାଇଥାଏ ଆମିଷ ନିରାମିଷ ଦୁଇ ପ୍ରକାର ଦିଆଯାଇଥାଏ ସାଂସ୍କୃତିକ ପରମ୍ପରା ହିସାବରେ କହିବାକୁ ଗଲେ ସବୁପ୍ରକାର ଭଗବାନ ସମାନ ନଥାନ୍ତି ଓ ସମସ୍ତେ ସବୁପ୍ରକାର ଭୋଗ ଗ୍ରହଣ କରିନଥାନ୍ତି ଆମେ ସବୁବେଳେ ଗୋଟେ ଭଗବାନଙ୍କ ପାଖରେ ଅରୁଆ ଚଉଳ ନଡ଼ିଆ କିଛି ପନିପରିବା ସବୁପ୍ରକାର ଦେଇଥାଉ ଓ ତାହାକୁ ସେହି ପୂଜା କରିବା ବ୍ରାହ୍ମଣ ହିଁ ପୂଜା କରିସାରିଲା ପରେ ଭୋଗ ଭାବରେ ସମସ୍ତଙ୍କୁ ଦେଇଥାନ୍ତି